ମୁଁ ଯୋଉ ଡେକଚି କଡ଼େଇରା କିଣିଥିଲି ସେରା ଖରାପ ଏବେ ତାକୁ ଧରିଲେ ଚାପି ହୋଇ ଯାଉଛି ସେ ଟୋଲା ହୋଇଯାଉଛି କିଛି ଜିନିଷ କରି ହେଉନି କି କିଛି ନାହିଁ ତ ମୋତେ ସେ ଠକିଦେଲା